ଆମ ସହରରେ ଆମ ଅଞ୍ଚଳରେ କମିଡ଼ିଟିଗୁଡ଼ିକୁ ନିଜ ମାର୍କେଟିଂ କରିବାକୁ ହେଲେ ମୋତେ ପ୍ରଥମେ ନିଜର ଗାଁରେ ଡୋର୍ ଟୁ ଡୋର୍ ବୁଲି ମାର୍କେଟିଂ କରିବାକୁ ପଡ଼ିବ ସେମାନଙ୍କୁ ବୁଝାଇ ନିଜର ଜିନିଷ ବିଷୟରେ ବୁଝାଇ ସେମାନଙ୍କୁ ମାର୍କେଟିଂ କରିପାରିବି ସେମାନଙ୍କ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବି ତାପରେ ମୁଁ ଗାଁରୁ ଗାଁ ବୁଲି ମାର୍କେଟିଂ କରିପାରିବି ତାପରେ ଲାଉଡ଼ସ୍ପିକର୍ ମାଧ୍ୟମରେ ଅଟୋରେ ଗାଁରୁ ସହର ପର୍ଯ୍ୟନ୍ତ ବୁଲାଇ ମୁଁ ନିଜର ଜିନିଷ ବିଷୟରେ ବୁଝାଇ ମାର୍କେଟିଂ କରିପାରିବି ତାପରେ ନିଜ ଗାଁ କିମ୍ବା ସହର ଯେଉଁଠି ନିଜର ମେଳା ମହୋତ୍ସବ ପଡ଼ୁଛି ସେଠାରେ ନିଜର ଦୋକାନ ଲଗାଇ ଲାଉଡ଼ସ୍ପିକର୍ ମାଧ୍ୟମରେ ନିଜର ଜିନିଷର ମୁଁ ଚାହିଦାକୁ ବୁଝାଇ ସେମାନଙ୍କ ମାର୍କେଟ୍ ରେଟ୍ରୁ କମ୍ ରେଟ୍ ରଖି ନିଜର ଜିନିଷର ମାର୍କେଟିଂ କରିପାରିବି ତାପରେ ବିଜ୍ଞାପନ ମାଧ୍ୟମରେ ମଧ୍ୟ ମାର୍କେଟିଂ କରିପାରିବି ନିଉଜ୍ପେପର୍ରେ ନିଜର ବିଜ୍ଞାପନ ଦେଇ କିମ୍ବା ପାମ୍ପଲେଟ୍ ମାଧ୍ୟମରେ ନିଜର ଫୋନ୍ ନମ୍ବର୍ ଜିନିଷ ଜିନିଷର ରେଟ୍ ପକାଇ ଡୋର୍ ଟୁ ଡୋର୍ ବାଣ୍ଟି ଗାଁରୁ ସହର ପର୍ଯ୍ୟନ୍ତ ବାଣ୍ଟି ମାର୍କେଟିଂ କରିପାରିବି